ମହାକାଶରେ ବିଭିନ୍ନ ପ୍ରକାର ଗ୍ରହ ଉପଗ୍ରହ ସହିତ ତାରା ଆକାଶ ଗଙ୍ଗା ଧୁମକେତୁ ଏସବୁ ରହିଥାଏ ଏବଂ ଆକାଶରେ ବିଭିନ୍ନ ସମୟରେ ବିଭିନ୍ନ ଘଟଣା ଯେଉଁ ଘଟିଥାଏ ଯେଉଁଟାକି ଆମେ ସହଜରେ ଖାଲି ଆଖରେ ଦେଖିପାରିବୁ କିନ୍ତୁ ଯେତେବେଳେ ରାତିରେ କେବଳ ସେ ତାରା ଧ୍ରୁବ ତାରା ଏଇଗୁଡ଼ିକ ଆମେ ଦେଖିଥାଉ ଏବଂ ଯେଉଁ ଧୁମ କେତୁ ବା ତାକୁ ଲାଞ୍ଜି ତାରା କହୁଛନ୍ତି ସେ କେବଳ ରାତିରେ ଗୋଟେ ନିଆଁ ହୁଳକା ନିଆଁହୁୁଳା ଖସିଲା ଭଳିଆ ଆମେ ତାକୁ ଦେଖିଥାଉ ଖାଲି ଆଖିରେ ଯେତିକି ପର୍ଯ୍ୟନ୍ତ ଆମେ ଦେଖିବା କଥା ଦେଖିଥାଉ ଏବଂ କିଛି ସମୟ ପରେ ସେଗୁଡ଼ାକ ଉଭେଇ ଯାଇଥାଏ ଆଉ ଆମକୁ ଖାଲି ଆଖିରେ ଆମେ ସାଧାରଣତଃ ଦେଖିପାରିନଥାଉ ତେଣୁ ଏସବୁ ଯାକ ଦେଖିବା ପାଇଁ ଆମେ ବିଭିନ୍ନ ପ୍ରକାର ଶକ୍ତିଶାଳୀ ଯେଉଁ ଟେଲିସ୍କୋପ୍ କି ଜେମ୍ସ ୱେବ ସ୍ପେସ୍ ଟେଲିସ୍କୋପ୍ ଆଉ ଯେମିତି ଆମର ଯେଉଁ ଏମ୍ ଏସ୍ ସି ଇ ଯେଉଁ ଭାରତର ଯେମିତି ହେଉଛି ଟେଲିସ୍କୋପ୍ ଏଗୁଡ଼ାକ ବ୍ୟବହାର କରିକି ଏଗୁଡ଼ାକ ଆମେ ଜାଣିପାରିବା ଆଉ ନହେଲେ କେବଳ ଖାଲି ଆଖିରେ ଆମେ ଦେଖିଦେଲେ ତାଙ୍କ ବିଷୟରେ କିଛି ଆମେ ଏତେଟା ଜାଣିପାରିବା ନାହିଁ ତେଣୁ ଏସବୁ ବ୍ୟବହାର କରି ବା ତାରକୁ ଅଧ୍ୟୟନ କରି ବିଶେଷଣ କରି ଆମେ ଆକାଶର ବିଭିନ୍ନ ବସ୍ତୁ ବିଷୟରେ ସଠିକ୍ ଭାବରେ ଜାଣିପାରିବା